ଭାରତୀୟ ଗଣମାଧ୍ୟମ ମତେ ବହୁତ୍ ଭଲ୍ ଲାଗ୍ସି ଗଣମାଧ୍ୟମ କହେଲେ ଯେନ୍ତାକି ଟି ଭି ରେଡ଼ିଓ ଖବର୍କାଗଜ୍ ଇତ୍ୟାଦି ଟି ଭି ଏବଂ ଖବର୍କାଗଜ୍ ଆଉ ରେଡ଼ିଓରୁ ଆମେ ଭାରତର ସବୁ ଖବର୍ ଜାଣିପାର୍ସୁଁ ଦୁନିଆର ସମସ୍ତ ଲୋକ ସବୁ ଖବର୍ ଜାଣିପାର୍ସନ୍ ଭାରତୀୟ ଗଣମାଧ୍ୟମ ଦ୍ୱାରା ଥରେ ଥରେ ଭୁଲ୍ ଖବର୍ ବି ବାହାରିଥିସି ତାର୍ ପରେ କେତେ ଦିନ୍ ଗଲାପରେ ଭୁଲ୍ ଖବରକେ ଠିକ୍ କରି କରି ସଠିକ୍ ତଥ୍ୟ ସମସ୍ତଙ୍କର୍ ସାମ୍ନାକେ ଅଣାଯାଏସି କିଛି ପ୍ରସିଦ୍ଧ ଖବର୍କାଗଜ୍ର ନାଁ ହେଲା ପ୍ରମେୟ ସମ୍ବାଦ ଧରିତ୍ରୀ ଆଉ ନ୍ୟୁଜ୍ ଚ୍ୟାନେଲ୍ ଯେନ୍ତାକି ଓଡ଼ିଆର ଓ ଟି ଭି କଳିଙ୍ଗ ନ୍ୟୁଜ୍ ଆଉ ହିନ୍ଦୀର ଏ ବି ପି ନ୍ୟୁଜ୍ ଆଜ୍ତକ୍ ନ୍ୟୁଜ୍ ନେସନ୍ ଇତ୍ୟାଦି